ପିଲାବେଳୁ ବହୁତ ଭଲ ଚିତ୍ରାଙ୍କନ କରିଥାଏ ଏବଂ ଚିତ୍ରାଙ୍କନରେ ବହୁତ ପ୍ରାଇଜ୍ଫ୍ରାଇଜ୍ ବି ଏମିତି ବହୁତ ମାତ୍ରାରେ ପାଇଛି ଏବଂ ମାନେ କଲେଜ୍ରେ ବି ବହୁତ ମାତ୍ରାରେ ପ୍ରାଇଜ୍ ମାନେ ଚିତ୍ର ଆଙ୍କିକି ମାନେ ବହୁତ ପ୍ରାଇଜ୍ ପାଇଛି ମାନେ ମୋ ଆଗରେ ଯେଉଁ ଲୋକକୁ ବି ଠିଆ କରିଦେବେ ମୁଁ ତାକୁ ଆଙ୍କିକି କରିଦେବି ଏବଂ ଏବଂ ମୁଁ ଏମିତି କଲେଜ୍ରେ ବହୁତ ମାତ୍ରାକାରେ ଫାଷ୍ଟ୍ ଫାଷ୍ଟ୍ ବି ହୋଇଛି ଚିତ୍ର ଅଙ୍କନରେ ଏବଂ ସ୍କୁଲ୍ରେ ବି ହୋଇଛି ଫାଷ୍ଟ୍ ଏବଂ ମୋର ବହୁତ ମାତ୍ରାରେ ବହୁତ ସାରା ପ୍ରାଇଜ୍ ବି ହୋଇଛି ସେଥିପାଇଁ ମୁଁ କମ୍ ଚିତ୍ର ଅଙ୍କନରେ ମୁଁ ବି ଚା' ଜବ୍ କରିବାକୁ ଚାହୁଁଛି ଏବଂ ଚିତ୍ର ଅଙ୍କନରେ ମୁଁ ହଁ ବହୁତ ବହୁତ ଚିତ୍ର ଅଙ୍କନ ବହୁତ କଳା ବି ଶିଖିଛି ମୁଁ ବହୁତ ମାତ୍ରାରେ କଳା ବି ଶିଖିଛି ଚିତ୍ରଆଙ୍କନର ଏବଂ ଲୋକମାନଙ୍କର ମାନେ ତୁମେ ଯେଉଁପ୍ରକାର କହିବ ମୁଁ ସେଇପ୍ରକାର ବି ଚିତ୍ର ଆଙ୍କିଦେବି ଏବଂ ଏମିତି ଚିତ୍ରଅଙ୍କନ ମୁଁ ବହୁତ ଉନ୍ନତି ବି ହୋଇଛି ଏବଂ ଚିତ୍ର ଚିତ୍ର କଳାକାରଙ୍କ ସେ କଳା ଚିତ୍ର ତାକୁ ଶିଖିବାକୁ ବହୁତ ଏମିତି ଏମିତି ଲୋକ ଅଛନ୍ତି ବହୁତ ମାତ୍ରାରେ ବହୁତ ଭଲସେ ବି ଚିତ୍ର ଆଙ୍କି ଦେବେ